ପାଇଁ ଆମର ପ୍ରିୟ ମାର୍ଗ ହେଉଛି ଖେଲ ପଡ଼ିଆ ଆମେ ସମସ୍ତେ ଗାଁ ପିଲାମାନେ ମିଶିକି ଦୌଡ଼ି ଦୌଡ଼ୁ ଯେମିତିି ଫୁଟବଲ୍ ଖେଲ କ୍ରିକେଟ୍ ଖେଳ ବାଡ଼ି ଖେଲ ଏମିତି ଖେଲଗୁଡ଼ାକରେ ଆମେ ସମସ୍ତେ ସାଙ୍ଗସଥିମାନେ ମିଶି ଦୌଡ଼ିଥାଉ ବେଲେ ବେଲେ ଆମେ ଏକାକି ମଧ୍ୟ ନିଜ ଶରୀର ସୁସ୍ଥ ପାଇଁ ସକାଳୁ ଦୌଡ଼ିଥାଉ ଆମେ ସମସ୍ତେ ଦୌଡ଼ିବା ଜରୁରୀ ମଧ୍ୟ କାହିଁକିନା ଶରୀର ସୁସ୍ଥ ରଖିବା ପାଇଁ ହେଲେ ଆମକୁ ଏକା ଏକା ହେଉ କିମ୍ବା ସାଙ୍ଗସାଥିଙ୍କ ସହ ଦୌଡ଼ିବା ନିହାତି ଆବଶ୍ୟକ ଆମର ପ୍ରିୟ ମାର୍ଗ ହେଉଛି ମୋର ପ୍ରିୟ ମାର୍ଗ ହେଉଛି ଦୌଡ଼ିବା ହେଉଛି କ୍ରିକେଟ୍ ପଡ଼ିଆ ଓ ଫୁଟବଲ୍ ପଡ଼ିଆ ଫୁଟବଲ୍ ପଡ଼ିଆରେ ସାଙ୍ଗସାଥିୀଙ୍କ ସହ ଫୁଟବଲ୍ ଖେଳିଲା ବେଲେ ଦୌଡ଼ିବାର ମଜା ମଧ୍ୟ ନେଇଥାଉ ଏବଂ ଖେଳ ସକାଶେ ଦୌଡ଼ ମଧ୍ୟ ହୋଇଯାଏ କ୍ରିକେଟ୍ ଖେଳରେ ମଧ୍ୟ ବୋଲିଲିଂ କଲାବେଲେ ଯୋଉ ଦୌଡ଼ୁ କ୍ରିକେଟ୍ ବ୍ୟାଟିଂ କଲାବେଳେ ଯେଉଁ ରନ୍ ଦୌଡ଼ୁ ସେଇ ମଜା ଆମମାନଙ୍କୁ ଖୁବ୍ ଆନନ୍ଦିତ କରେ ଏବଂ ମୁଁ ମୋ ସାଙ୍ଗମାନଙ୍କ ସହିତ ଦୌଡ଼ିବାକୁ ଯାଏ ଏବଂ ବେଳେବେେଳେ ଏକାଠି ମଧ୍ୟ ଦୌଡ଼େ